କୋଡ଼ିଏ ଜୁନ ଦୁଇହଜାର ପାଞ୍ଚ ଛବିଶ ଫେବୃୟାରୀ ଦୁଇ ହଜାର ନଅ ବାର ଜୁଲାଇ ଦୁଇହଜାର ଆଠ ସତର ଅଗଷ୍ଟ ଦୁଇହଜାର ଚାରି ଚାରି ନଭେମ୍ବର ଦୁଇ ହଜାର ପାଞ୍ଚ